ମୁଁ ତ ବହୁତ ଅନୁଭବ କରେଇକି ସହରାଞ୍ଚଳରେ ଥିବା ଖବରକାଗଜରେ ଗ୍ରାମୀଣ ଖବରଗୁଡ଼ିକ ଛପାଯାଇନଥାଏ ଛପାଯାଇଥିଲେ ମଧ୍ୟ ମୋତେ ଲାଗେକି ଗ୍ରାମୀଣରେ ଅନେକ ପ୍ରକାର ଖବର ହେଉଛି ସେ ଖବରଗୁଡ଼ିକ ଛପାଇବା ନିହାତି ଆବଶ୍ୟକ ଯେମିତିକି ସହରାଞ୍ଚଳରେ କେବଳ ଗ୍ରାମରେ ଘଟୁଥିବା ଅଘଟଣଗୁଡ଼ିକ ମାନେ ପ୍ରାୟତଃ ଛପାଯାଇଥାଏ କିନ୍ତୁ ମୁଁ ଚାହେଁ କି ସହରାଞ୍ଚଳରେ ଖବରକାଗଜଗୁଡ଼ିକରେ ଗ୍ରାମର ଭଲ ଭଲ କଥା ବି ଛପାଯାଉ କାରଣ ଗ୍ରାମରେ ଘଟୁଥିବା ମାନେ ଜଣେ ଚାଷି ଯଦି ଏକ ହେକ୍ଟର୍ ଜମିରେ ଚାଷ କରୁଛି ସେଥିରୁ ଲାଭବାନ ମଧ୍ୟ ହେଉଛି ତାହେଲେ ତ ଏହି ଖବର ନିହାତି ଭାବରେ ସରକାର ନିହାତି ଭାବରେ ସହରାଞ୍ଚଳ ଖବରକାଗଜରେ ସଠିକ୍ ଭାବରେ ଦେଖାଯିବା ଦରକାର କାରଣ ଏସବୁ ଜିନିଷ ଯଦି ଆମେ ସହରାଞ୍ଚଳ ଖବରକାଗଜରେ ଦେଖିବା ଯେ ଆମର ଉନ୍ନତି କାର୍ଯ୍ୟ ବି ଦେଖିବା ତାହାହେଲେ ତ ଭଲକି ସହରାଞ୍ଚଳ ଲୋକମାନେ ବି ଜାଣିବେ କି ଗ୍ରାମରେ ଥାଇକି ମଧ୍ୟ ଲୋକମାନେ ଲାଭବାନ ହେଉଛନ୍ତି ଏଇ ସବୁ ଜାଣି ଗ୍ରାମରୁ ଛାଡ଼ିଯାଉଥିବା ଲୋକମାନେ ସହରକୁ ସେଇମାନେ ଗ୍ରାମରେ ରହି ଗ୍ରାମରେ ଚାଷ ଜମି କରି ମଧ୍ୟ ଲାଭବାନ ହେବେ ତେଣୁ ମୁଁ ଚାହୁଁଛି କି ଗ୍ରାମରେ ଗ୍ରାମରେ ଥିବା ଗ୍ରାମୀଣ ଖବରଗୁଡ଼ିକ ମଧ୍ୟ ସହରାଞ୍ଚଳ ଖବର କାଗଜରେ ଦେଖାଯାଉ